ଆମ କଟକ ସହର ରେ ବାରବାଟୀ ଷ୍ଟାଡ଼ିୟମ୍ରେ ଦୁଇହଜାର ବାର ମସିହାରେ ବିଶ୍ୱ କପ୍ ହେଇଥିଲା ଆଉ ସେଥିରେ ଲୋକମାନେ ବହୁତ ଦେଖିବାକୁ ମିିଳିଥିଲା ଆଉ ମ୍ୟାଚ୍ଟିଏ ଏପରି ହେଇଥିଲା କି ସାରା ୱାର୍ଲଡ଼୍ ଫେମସ୍ ହେଇଥିଲା ସେଥିରେ ବିରାଟ କୋହଲି ଧୋନି କେ ରାହୁଲ ଆଉ ତାଙ୍କର ଗୋଷ୍ଠୀରେ ଥିବା କ୍ରିକେଟ୍ ଖେଳାଳି ସାମିଲ ହୋଇଥିଲି ଆଉ ସେଇଟା ଶ୍ରୀଲଙ୍କା ଆଉ ଇଣ୍ଡିଆ ମଧ୍ୟରେ ହେଇଥିଲା ସେ କ୍ରିକେଟ୍ ଷ୍ଟାଡ଼ିୟମ୍ଟା ବହୁତ ବଡ଼ ଥିଲା ଆଉ ଷ୍ଟାଡ଼ିୟମ୍ ଆକାର ବହୁତ ବଡ଼ ସେଇଟା ବାରବାଟୀ ଦୁର୍ଗ ପାଖରେ ଏଇଥିଲା ଷ୍ଟାଡ଼ିୟମ୍ଟା ଅଛି ଆମର କଟକ ସହରରେ ସେ ଷ୍ଟାଡ଼ିୟମ୍ରେ ଏମିତି ବହୁତ ସିଟ୍ ଥିଲା କି ବସିବା ପାଇଁ ବି ବହୁତ ସୁବିଧା ହଉଥିଲା ଓ ଆମେ ଯାଇଥିଲୁ ସାଙ୍ଗସାଥି ସାଙ୍ଗରେ ଦେଖିବାକୁ ଆଉ ମୁଁ ବି ଦେଖି ବହୁତ ମଜା ଲାଗିଲା ମୁଁ ଦେଖିଲି ଷ୍ଟାଡ଼ିୟମ୍ଟି ବହୁତ ଭଲ ଖେଳାଳି ମାନେ ବି ଅଛନ୍ତି ଆମ ଭାରତର ଟିମ୍ର ଆଉ ଶ୍ରୀଲଙ୍କାର ବି ଥିଲେ ଦେଖିବାକୁ ବହୁତ ଭଲ ଲାଗୁଥିଲା କି ଶ୍ରୀଲଙ୍କା ଓ ଆମ ଇଣ୍ଡିଆ ଦୁଇ ଜଣ ମିଶି ଖେଳ ହେଲା ଆଉ ଖେଳରେ ବହୁତ ମାତ୍ରାରେ କ୍ରିକେଟ୍ ପ୍ଲେୟାର୍ ମାନେ ଭଲ ରନ୍ କରିଥିଲି ଆମେ ତ ଦେଖିଲୁ ସେଇଟାକି ଆମକୁ ବହୁତ ଖୁସି ଲାଗିଲା ଆଉ ଆମେ ଦେଖିକି ବହୁତ ମଜା ନେଲୁ ଆଉ ଖାଇବା ପିଇବା ସବୁ ବ୍ୟବସ୍ଥା ଥିଲା ସେଠି ଯେଉଁ ଜିନିଷ ଆପଣ ଅର୍ଡ଼ର୍ କରିବେ ସେଇଟା ବି ଥିଲା ଆଉ ଟିକେଟ୍ ବି କଟା ହେଉଥିଲା କି ଟିକେଟ୍ ଦିଆ ହେଉଥିଲା ଟିକେଟ୍ କାଉଣ୍ଟର୍କୁ ଯାଇ ଟିକେଟ୍ କରିବାକୁ ଟିକେଟ୍ଟା ପଚିଶ ଶହ ଟଙ୍କା ନେଉଥିଲେ ସେମାନେ ଗୋଟେ ଟିକେଟ୍କୁ ତ ଟିକେଟ୍ ଦେଖି ସାରଲା ପରେ ଆମେ ବି ବହୁତ ଖୁସି ହେଲୁ କି ଟିକେଟ୍ ବହୁତ ଭଲ ଅଛି ଆଉ ଖେଳାଳି ମାନେ ବି ଭଲ ଲାଗୁ ବହୁତ ଭଲ ଲାଗୁଥିଲା ସେଥିପାଇଁ ଆମେ ସେଠି ଦେଖିବୁ ସେ ବିଶ୍ୱ କପ୍ ମ୍ୟାଚ୍ଟା ବହୁତ ଭଲ ଥିଲା ଆଉ ଆମ ଇଣ୍ଡିଆ ସେଥିରେ ବିଜୟ ଲାଭ କରିଥିଲା ଦୁଇ ହଜାର ବାର